ହ୍ୟାଲୋ ମୁଁ ସମ୍ବିତ କହୁଛି ମୁଁ ଅର୍ଡ଼ର୍ କରିଥିବା ଖାଦ୍ୟସାମଗ୍ରୀ କିଛି ସମୟ ପୂର୍ବରୁ ପାଇଲି କଥା ମୁତାବକ ଏହା ଠିକ୍ ସମୟରେ ମୋ ପାଖରେ ପହଞ୍ଚିଥିବାରୁ ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି ଏଥିପାଇଁ ମୁଁ ଆପଣଙ୍କୁ ଏବଂ ଆପଣଙ୍କ କମ୍ପାନୀକୁ ଧନ୍ୟବାଦ ଜଣାଉଛି